ମାଉସୀ ଜଳଖିଆ ଦେଲ ବରା ଦୁଇଟା ଚପ୍ ଦୁଇଟା ଆଉ ତରକାରୀ କେତେ ହେଲା ମାଉସୀ ପଇସା ହଁ ଘୁଗୁନିଟା ତ ବଢ଼ିଆ କରିଛ ମାଉସୀ ମୁଁ ଏଇ ଦୁଇ ତିନି ଦିନ ହେଲା ଆସିଲି ହାଲ୍ଚାଲ୍ ମୁଁ ତ ଏତେ ବାହାରେ ଚାରିଆଡ଼େ ବୁଲାବୁଲି କଲି ହେଲେ ତୁମ ଭଳିଆ ଘୁଗୁନି କେହି ଖାଇନି ତମର ଯେ ବଢ଼ିଆ କ୍ୱାଲିଟିର ଦେଉଛ ପିଆଜ ପକାଇକି ଲେମ୍ବୁ ଚିପିକି ଲଙ୍କା ଫଙ୍କା କରିକି ଦେଉଛ ବଢ଼ିଆ ହୋଇଛି ବାହାରେ ସେମିତି ମୁଁ ଖାଇନି ଆଚ୍ଛା ତୁମର ବେପାର କେତେ ଦୂରିଆ ଗଲା ହଉ ଠିକ୍ ଅଛି ହଉ ଠିକ୍ ଅଛି ମୁଁ ତ ବାହାରେ ରହୁଛି ମୁଁ ଯେ ଯେତିକି ଜାଗା ବୁଲି ଦେଖିଲି ତୁମେ ବାହାରେ କଲେ ଏ ସାପ୍ଲାଏ କଲେ ଭଲ ହବ ଯେମିତି କି ଗୁଜରାଟ ନହେଲେ ଆମର ସୁରଟ କଲିକତା କଲିକତାଟାରେ ଭଲ ଚାଲନ୍ତା ଆଉ ଯଦି ବାହାରେ ଯଦି କରିବ ତ କୁହନ୍ତୁ ଆଉ ମୁଁ ଦେଖିବି ଜାଗା ଦେଖିଦେବି ମୋ ଚିହ୍ନା ପରିଚୟ ବି ଅଛନ୍ତି ମୁଁ କଲିକତାରେ ଜାଗା ଠିକ୍ କରିଦେବି ଆଉ ଲୋକ ବି ବହୁତ ଚିହ୍ନା ଅଛନ୍ତି ସେଇଠି ଆଉ ମାଲ୍ ବି ସେଲ୍ ହେବ ଭଲ ଏଇଠି ଗାଁ ଜାଗାରେ କିଏ ବା ଆଉ ନେବେ ସମସ୍ତେ ତ ଯିଏ ଯାହା ବନେଇ ଦେଲେ ଖାଇଦେଲେ ସକାଳେ ପଖାଳ ପାଣି ଖାଇ ଦେଇକି ଯିଏ ଯାହାର ୟେରେ ଲାଗିଗଲେ ଆଉ କିଏ ବି ନେବ ବାହାର ଜାଗାରେ ସମସ୍ତେ ଯିଏ ଯାହା କାମକୁ ଗଲେ ଏ ବେପାର ବି ଭଲ ଚାଲିବ ଆଉ କାମ ବି ଠିକ୍ରେ ହେବ ନିହାତି ନିହାତି କରିବି ଟିକିଏ ଖାଲି ଏ ଦେଖନ୍ତୁ ତା'ପରେ ମୁଁ ସବୁ ସେଇଠି ମୋର ଯେତିକି ଚିହ୍ନା ପରିଚୟ ଅଛି ସେମାନଙ୍କୁ ଯୋଗାଯୋଗ କରିକି ଜାଗା ଫାଗା ଠିକ୍ କରିଦେବି ସେଇଠି ଯାଇକି ମାନେ ମାଲ୍ ପକେଇବ ମାଲ୍ ପକେଇଲା ପରେ ସେଇଠି ବି ବଢ଼ିଆ ତୁମର ବେପାର ବି ଚାଲିବ ଆଉ ଭଲ ୟେ ସେଲ୍ ବି ହେବ ଗାଁ ଅପେକ୍ଷା ଅଧିକା ହେବ ସେଇଠି ବଜାର ଜାଗାରେ ଗାଁ ଅପେକ୍ଷା ବହୁତ ଅଧିକା ହେବ ଡେଲି ପାଞ୍ଚ ହଜାର କରିହେବ ଯିବା ଏଇ ପନ୍ଦର ତାରିଖ ଆଡ଼କୁ ପଳାଇବା ଭାବୁଛି ଆଜ୍ଞା ଆଜ୍ଞା ଠିକ୍ ଅଛି ନିହାତି କରିବି ମୁଁ ଯାଇକି ସେଇଠି ଜାଗା ଫାଗା ଠିକ୍ କରିକି ଲୋକଙ୍କୁ ସବୁ ତୁମ ବିଷୟରେ କହିକି ତା'ପରେ ଫୋନ୍ ଫାନ୍ କରିବି ତା'ପରେ ତୁମେ ଡାଇରେକ୍ଟ୍ ଯିବ ଯାଇକି ଦୁକାନ ପକାଇବ ଆଉ ହଉ ଠିକ୍ ଅଛି